ମୁଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମୋତେ ବହୁତ ଆକର୍ଷିତ କରେ ବିଜ୍ଞାନ ବହୁତ ଉନ୍ନତି କରିଛି ଏହାଦ୍ୱାରା ଆମ୍ଭେମାନେ ବହୁତ ଉପକାର ପାଇପାରୁଛେ ଯଥା ଲଣ୍ଠନ ପୂର୍ବରୁ ଆମେ ଲଣ୍ଠନ ଆଲୁଅରେ ଚଳୁଥିଲେ ଏବେ ବିଦ୍ୟୁତ୍ ଆସିବାରୁ ବିଦ୍ୟୁତ୍ ଆଲୁଅରେ ଆମେ ଚଳ ପ୍ରଚଳ କରୁଛେ ଏବଂ ଟୁଲୁ ଲଗାଇ ପରିବାପତ୍ର କରିପାରୁଛେ ଫସଲ କରୁଛେ ଏବଂ ରୋଷେଇ ପାଇଁ ଗ୍ରାଇଣ୍ଡର୍ ବ୍ୟବହାର କରି ପାରୁଛେ ଏବଂ ଟିଭି ଦେଖିପାରୁଛେ ମୋବାଇଲ ଦେଖିପାରୁଛେ ମୁଁ ଏବେ ମୋବାଇଲ ବାହାରିବା ଦ୍ୱାରା ଆମ୍ଭେମାନେ ପୂର୍ବରୁ ଚିଠି ପଠେଇ ବହୁତ ଦିନ ଅପେକ୍ଷା କରିବାକୁ ପଡ଼େ ତାହା ଏବେ ଆମେ ସାଙ୍ଗେ ସାଙ୍ଗେ ଯେତେବେଳେ ଚାହୁଁଛେ ସେତେବେଳେ କଥା ହୋଇପାରୁଛେ ଏବଂ ପଇସା ପତ୍ର ଦେଣ ନେଣ ମଧ୍ୟ ମୋବାଇଲ ମାଧ୍ୟମରେ କରିପାରୁଛେ ଏବଂ ଟିଭି ଦେଖି ଦେଶ ବିଦେଶର ଖବର ଜାଣି ପାରୁଛେ ଆଉ ଗାଡ଼ି ମୋଟର ହେବା ଦ୍ୱାରା ଆଗରୁ ଯେଉଁ ଚାଲିକି ଯାଉଥିଲେ କି ସାଇକେଲରେ ଯାଉଥିଲେ ଏବେ ଗାଡ଼ି ମୋଟର ହେବା ଦ୍ୱାରା ଆମେ ବିଭିନ୍ନ ଦୂର ଜାଗାକୁ ବହୁତ ଶୀଘ୍ର ଯାଇକି ପହଞ୍ଚି ପାରୁଛେ